ଆମ ଓଡ଼ିଶାରେ ନୃତ୍ୟର ଏକ ପ୍ରସିଦ୍ଧ ଅଛି ସେହି ନୃତ୍ୟ ହେଉଛି ଓଡ଼ିଶୀ ନୃତ୍ୟ ଏବଂ ନୃତ୍ୟକୁ ଏତେ ଲୋକମାନେ ଭାରତରେ ପସନ୍ଦ କରନ୍ତି ନାହିଁ ଏବଂ ଯେଉଁ ନୃତ୍ୟ ସମୟରେ ଆଜ୍ଞାମାନେ ଭୁଲ୍ କଲାବେଲେ ଯେଉଁ ମାଡ଼ ମାରିଥାନ୍ତି ତାହା ଭୁଲ୍ ଧାରଣା ଅଟେ ସେହି ନୃତ୍ୟ କରିବା ସମୟରେ ପିଲାମାନଙ୍କୁ ଭଲ ଭାବରେ ଶିଖାଇ ଶିଖାଇବା ଜରୁରୀ ଅଟେ ଏବଂ ଶିଖାଇବା ସମୟରେ କୌଣସି ଭୁଲ୍ ପଦକ୍ଷେପ ନେବା ଉଚିତ୍ ନୁହେଁ ଭୁଲ୍ ପଦକ୍ଷେପ ନେଲେ ଭୁଲ୍ଟା ଆହୁରି ବଡ଼ ହୋଇଯାଏ ତ ସେହି ନୃତ୍ୟ ବିଷୟରେ ଭୁଲ୍ ହେଉଛି ଲୋକମାନେ ନୃତ୍ୟକୁ ପସନ୍ଦ କରନ୍ତି ନାହିଁ

ନୃତ୍ୟକୁ ଭଲ ଭାବରେ ଆଗ୍ରହ କରନ୍ତି ନାହିଁ ବର୍ତ୍ତମାନ ଯୁଗରେ ନୃତ୍ୟର ବିଭିନ୍ନପ୍ରକାର ଶୈଳୀ ମଧ୍ୟ ଉପଯୋଗ ହେଉଛି ସେଥିପାଇଁ ଭାରତର ଲୋକମାନେ ଏଭଳି ଭାବରେ ଏଭଳି ଭାବରେ ବହୁତ କମ୍ ଲୋକ ସପକ୍ଷ ମତ ଦେଇଥାନ୍ତି ସେହି ମତରେ ଅଧିକ ଲୋକ ଭୁଲ୍ ଧାରଣା ମଧ୍ୟ ଦେଇଥାନ୍ତି ନୃତ୍ୟକୁ ଭଲ ଭାବରେ ଶିଖି ନୃତ୍ୟର ସଦୁପଯୋଗ କରିବା

କରିବା ଲୋକମାନକଙ୍କର କର୍ତ୍ତବ୍ୟ ଏବଂ ଏହି କର୍ତ୍ତ୍ୟବ୍ୟକୁ ବହୁତ କମ୍ ଲୋକ ପରିପୂରଣ କରିପାରନ୍ତି ଏବଂ ନୃତ୍ୟକୁ ବହୁତ ଅଧିକ ଲୋକ ନୃତ୍ୟକୁ ଖରାପ ଭାବି ନିଜର ମତାମତ ଦେଇ ଭୁଲ୍ ଧାରଣା କରିଥାନ୍ତି